ଏହି ବୃଦ୍ଧି ବିଷୟରେ ଏହି ବୃଦ୍ଧି ବିଷୟରେ ଆପଣଙ୍କୁ କ'ଣ ମଜା ଲାଗେ ଆପଣ ଚାହାନ୍ତି କି ଆପଣଙ୍କର ପରିବର୍ତ୍ତୀ ପିଢ଼ି ସମାନ ବୃତ୍ତିରେ ରୁହନ୍ତୁ ନାହିଁ ସେସବୁ ସେସବୁ ହେଉଛି ଭୁଲ୍ ଧାରଣା ଆମ ପରିବାର ଯେମିତି ଯେମିତି ଥିଲା ଆମେ ବି ସେମିତି ଥିବାର ଅଛି କି ନାହିଁ ଆମେ ଟିକେ ଡେଭଲପ୍ ହେବାର ଅଛି ହେଲା ସବୁ ଗଲେ ମଣିଷ ମଣିଷରେ ଏବେ ଖାଲି ପଇସା ଖାଲି ଦରକାର ଆଉ କିଛି ନାହିଁ ସମାନ ବୃତ୍ତିରେ ରୁହନ୍ତି ନାହିଁ ସେଥିପାଇଁ ପଇସା ହିଁ ମନ ଆଜିକାଲି ଆଜିକାଲି ପଇସା ନଥିଲେ କିଛିହିଁ କାରୁନା ଆପଣ ଚାହାନ୍ତି କି ଆପଣଙ୍କର ପରିବର୍ତ୍ତୀ ବୋଲି ସମାନ ବୃଦ୍ଧିରେ ରୁହନ୍ତୁ ଆପଣ କ'ଣ ପ୍ର ଗୋଟେ ସବୁ ଭଲ ଲାଗେ ଆଉ ମୋତେ ପଇସା ହିଁ ସବୁ ପଇସା ହିଁ ସବୁଠୁ ଭଲ ଲାଗେ ଆଉ କିଛି ନାହିଁ ପଇସା ନଥିଲେ ଦୁନିଆରେ କିଛି ନାହିଁ ଆଉ ଆ ସମାନ ବୃଦ୍ଧିରେ ରୁହନ୍ତୁ ନାହିଁ ଟିକେ ଡେଭଲପ୍ ହେବାର ଅଛି ମଣିଷ ଆଗକୁ ଡେଭଲପ୍ ନହେଲେ କେମିତି ଚଳିବ ପୁଣି ଆମ ପରିବାର କେମିତି ଚଳିବ ସେଥିପାଇଁ ମଣିଷ ଡେଭଲପ୍ ନହଲେ ନାହିଁ ଏ ଦୁନିଆ କିଛି ହେବ ନାହିଁ ଏଟାକ ମଣିଷ ଡେଭଲପ୍ମେଣ୍ଟ ଡେଭଲପ୍ ନହେଲେ ଖାଇବାକୁ ଲାଷ୍ଟଟି ମିଳିବ ନାହିଁ ସେଥିପାଇଁ ସେଥିରେ କହୁଛୁ ଯେ ଡେଭଲପ୍ ହେବ ଡେଭଲପ୍ ନହଲେ ଏ ଦୁନିଆରେ କିଛି ନାହିଁ ବୃତ୍ତି ଆମ ଆପଣଙ୍କୁ କ'ଣ ମଜା ଲାଗେ ଆପଣଙ୍କ ଚାହାନ୍ତି କି ଆପଣଙ୍କର ପରିବାର ପରିବାରଟି ବୋଲି ସମାନ ବୃତ୍ତିରେ ରୁହନ୍ତି